ପିଲାଦିନରୁ ମାଛ ଧରିବା ଆମ ଜେଜେବାପା ବାପା ହେରିକା ଯାଆନ୍ତି ତାଙ୍କ ସାଙ୍ଗରେ ତାଙ୍କଠୁ ଯାଇକି ଆମେ ଶିଖିଛୁ ମାଛ ଧରିବା ପାଇଁ ସେତେବେଳେ ଫିଙ୍ଗା ଜାଲ ଦରକାର ହୁଏ ପୋଳୁହ ଦରକାର ହୁଏ ଗଇଁଛି ଦରକାର ହୁଏ ଆଉ ଆମ ଆଡ଼େ ମୁଗୁରା ଚରଚରା ଏସବୁ ବସେଇକି ବର୍ଷାଦିନେ ମାଛ ଧରାଯାଏ ଆଉ ନଇ ପୋଖରୀକୁ ଗଲାବେଳେ ସେଥିରେ ତ ଡ଼ଙ୍ଗା ନେଇକି ଯାଆନ୍ତି ଡଙ୍ଗାରେ ଫିଙ୍ଗା ଜାଲ ନେଇକି ଯାଆନ୍ତି ମାଛ ସେଥିରୁ ଧରନ୍ତି ଏମିତି ବିଭିନ୍ନ ପ୍ରକାର କୌଶଳ କରିକି ବନ୍ଶୀ କଣ୍ଟା ଏମିତି ସବୁ ଧରିକି ମାଛ ଧରାଯାଏ ଆଉ